ଆମ ଅଞ୍ଚଳରେ କେତେଗୁଡ଼ିଏ ଅନ୍ଧ ବିଶ୍ୱାସ ଅଛି ଯେପରି ଠାକୁର ଲାଗିବା ତା'ପରେ ମିଳିମିଳା ରୋଗକୁ ଯେମିତି ଲୋକ କହୁଛନ୍ତି କି ମା' ବୋଲି ତ ସେଇଟା ରୋଗ ଯେହେତୁ ଗୋଟେ ହେଉଛି ତାକୁ ଲୋକ ମା' ବୋଲି ମାନୁଛନ୍ତି ଯେମିତି ସାପ କାମୁଡ଼ିଲେ ଲୋକମାନେ ଠାକୁର ବା ଠାକୁର ବା ଠାକୁରାଣୀ ପାଖକୁ ନେଇ ତାକୁ ଝଡ଼ା ଫୁଙ୍କା କରୁଛନ୍ତି ମେଡିକାଲ ନ ନେବା ଦ୍ୱାରା ବି ଲୋକମାନଙ୍କର କେତେକ ମୃତ୍ୟୁ ଘଟୁଛି ଏବେ ଠାକୁରାଣୀ ଲାଗିଲେ ଗୋଟେ ଲୋକ ଗୋଟେ ପିଲା ଦେହରେ ଠାକୁରାଣୀ ଲାଗିଥିଲା ଏବେ ସେମିତି ଲୋକମାନେ ତାକୁ ପୂଜାପାଠ ଝୁଣା ଧୂପକାଠି ଦେଇ ଦେଇ ଦେଇ ଦେବାରୁ ତା ଶାରୀରିକ ଅବସ୍ଥା ବି ଠିକ୍ ରହିଲାନି ଲୋକମାନେ ବି ଏମିତି ମାନେ ଭୂତ ଲାଗିଥିବାରୁ କି ତାନ୍ତ୍ରିକ ଫାନ୍ତ୍ରିକ ତାନ୍ତ୍ରିକ ଡାକି ଅଯଥା କଥା ଅଯଥା କାମ କରି ତା ଦେହ ମୁଣ୍ଡ ବି ଭଲ ରହୁନଥିଲା ଲୋକମାନଙ୍କର ତା'ପରେ ଏହାକୁ କେତେ ଲୋକ ବି ବିଶ୍ୱାସ କରି ଦୂରଦୂରାନ୍ତ ଦୂରଦୂରାନ୍ତରୁ ଗୋଟେ ଅନ୍ଧ ବିଶ୍ୱାସ କରି ଲୋକମାନେ ଦୂର ଦୂରାନ୍ତରୁ ଆସୁଛନ୍ତି ତେଲ ପୋଡ଼ି ଏହିକଥା ବିଶ୍ୱାସ କରି ଲୋକମାନେ ତେଲ ପୋଡ଼ି ଦୂରଦୂରାନ୍ତରୁ ଆସୁଛନ୍ତି ଏହିପରି ଅନ୍ଧ ବିଶ୍ୱାସ ଆମ ଅଞ୍ଚଳରେ ଏବେ କେତେଗୁଡ଼ିଏ ଲୋକମାନେ ଏହାକୁ ବିଶ୍ୱାସ କରିବାରେ ଲାଗି ଲାଗି ପଡ଼ିଛନ୍ତି